ମୋର ତ ଖାଦ୍ୟ ସମସ୍ତଙ୍କର ନିତ୍ୟାନ୍ତ ଖାଦ୍ୟ ଆବଶ୍ୟକ ଖାଦ୍ୟ ରେ ପ୍ରିୟ ହଉଛି ମୋର ଗୁପ୍ଚୁପ ଚାଟ ଆଉ ସେରା ବି ଘରେ ବନେଇ ଖାଇ ହବ କିନ୍ତୁ ଘରେ ଏତେ ଟେଷ୍ଟ ଆସେନି ବାହାରେ ଯେମତି ଦୋକାନରେ କରନ୍ତି ଆଉ ମନ ହେଲେ କେତେବେଳେ ମାର୍କେଟ ଯାଇକି ଆମେ ଖାଉ ଆଉ ଭାତ ଡାଲି ଘରେ ତ ସବୁ ମିଳିଯାଏ ନିତ୍ୟାନ୍ତ ମାନେ ରୋଷେଇ ହୁଏ ଖାୟା ଖାଉ ସବୁବେଳେ ବି ବାହାରେ ଖାଇଲେ ଭଲ ନୁହେଁ ଘରେ ସବୁବେଳେ ରୋଷେଇ ହୁଏ ଖାଉ ଯେତେବେଳେ ମାନେ ଇଛା ହୁଏ ବାହାରେ ତୁ ଖାଇବୁ ହଁ ସବୁବେଳେ କେତେବେଳେ ବିରିୟାନୀ ଇଛା ହବ ଟେଷ୍ଟି ହୋଟେଲ ମୁଁ ସବୁବେଳେ ଯାଏ ବେଳେବେଳେ ମଝିରେ ମଝିରେ ମାସକୁ ଥରେ ଏବଳା ଆଉ ଚାଉମିନ ଯେତେବେଳେ ଇଛା ହବ ଆଉ କହିଦିଏ ଘରେ ଯାହାକୁ ହେଲେ ନେଇକି ଆସନ୍ତି ଏମିତି ବେଳେବେଳେ ମ କେତେ ଘର ଖାଇବା ଗୁଡ଼ା ସବୁବେଳେ ଖାଇବୁ ମଝିରେ ମଝିରେ ସବୁବେଳେ ନୁହେଁ ମଝିରେ ମଝିରେ କେତେବେଳେ ଏମତି ଖାଇବା ଆମେ ପସନ୍ଦ କରୁ ଟିକେ ଟିକେ ମଝିରେ ମଝିରେ କେତେବେଳେ ମିଳିଗଲେ ଭଲ ଲାଗେ ବହୁତ ଭଲଲାଗେ ହଁ ଆଉ ସମସ୍ତଙ୍କର ତ ରୁଚି ଅଲଗା ମତେ ବାହାର ଜିନଷ ଭିତରୁ ଭଲ ଲାଗେ ଚାଉମିନ ଭଲ ଲାଗେ ଆଉ ଚାଟ ଭଲ ଲାଗେ ମୁଁ ଯେତେବେଳେ ପ୍ରାୟେ ଟାଇମି ଯାଏ ବାହାରକୁ ମୁଁ ଚାଉମିନି ଆଉ ଚାଟ କୁ ଖାଇକି ଆସେ ସବୁବେଳେ ନୁହେଁ ମାସରେ ଥରେ ଗଲେ ସେତିକି ମୋ ପାଇଁ କାଫି ଆଉ ଘର ଖାଇବା ଦେହ ପାଇଁ ବହୁତ ଉପକାରି ସେଇଥିପାଇଁ ଘର ଖାଇବା ମୁଁ ଖାଏ ସବୁବେଳେ ଆଉ ଘରେ ବି ବନେଇକି ଖାଏ ମଝିରେ ଯାଏ ଖାଇକି କେତେବେଳେ ଆସେ ଭଲ ମାନେ ଘର ପରିବାର ଲୋକଙ୍କ ସହିତ ଆଉ ତ ପାଟିକି ତ ସ୍ୱାଦ ଜିନଷ ବହୁତ ଭଲ ଲାଗେ ସେଇଥିପାଇଁ ବାହାର ଜିନଷ ଟିକେ ଭଲ ଲାଗେ ବୋଲି ଖାଇବାକୁ ଯାଉ ସବୁବେଳେ ହଁ ଆଉ ବହୁତ ଭଲ ଲାଗେ ଚାଟ ଆଉ ଚାଉମିନ ବହୁତ ଭଲ ଲାଗେ ମତେ ଆଉ ଏତି ହଉ